ସାର୍ ନମସ୍କାର ମୁଁ ଆପଣଙ୍କର ବହୁତ ବଡ଼ ଫ୍ୟାନ୍ ଆପଣ ଯେଉଁ ଖେଳୁଛନ୍ତି କେତେ ଭଲ ଭାବରେ ଖେଳୁଛନ୍ତି ସେଇ ବିଷୟରେ ଟିକିଏ ଜାଣିଥାନ୍ତି କେମିତି ଆପଣ ଏତେ ବଡ଼ ଖେଳାଳି ହୋଇପାରିଲେ ନା କ'ଣ ଆଜ୍ଞା ଆଜ୍ଞା

ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ସାର୍ ସେଥିରେ କେତେଜଣ ଟିମ୍ ଟିମ୍ ରେ କେତେଜଣ ପିଲା ଥିଲେ କେମିତି କ'ଣ

ଆଜ୍ଞା

ଆଜ୍ଞା

ଆଜ୍ଞା

ଆଜ୍ଞା

ଆଜ୍ଞା ଆଉ ଆପଣଙ୍କର ଜୀବନୀ କେମିତି ଥିଲା ଆପଣଙ୍କ ଘରେ କିଏ କିଏ ଅଛନ୍ତି

ଆପଣ ଏବେ କେବେ ଓଡ଼ିଶାକୁ ଆସିବେ କେବେ ଆଉ ଖେଳ ହବ କି ଆଜ୍ଞା କେବେ ମେ' ପାଞ୍ଚରେ ଆସିବେ

ଆଜ୍ଞା ସାର୍ ଆପଣ ଟିକେଟ୍ ଦେବେ ବହୁତ ବଡ଼ ଫ୍ୟାନ୍ ପ୍ଳିଜ୍ ଦେବେ ଆଜ୍ଞା

ଆଉ କଣ କେମିତି ଥିଲା ଆଉ କେବେ ଓଡ଼ିଶା ଆସିଲେ କେବେ ଖେଳ ହେଇପାରିବ କ'ଣ ଆଜ୍ଞା କ୍ରିକେଟ୍ ଖେଳିବା ପାଇଁ ଆଉ କେତେଜଣ ପିଲା ଦରକାର କ'ଣ କେମିତି ଟିମ୍ ଗଢ଼ାଯାଏ ଟିକିଏ କହିବେ ସେ ବିଷୟରେ ଆଜ୍ଞା

ଆଉ କ'ଣ ଯେମିତି ଆଉ କେମିତି ଆପଣ ଆଗକୁ ଥିଲେ ତାର କଣ ଅଛି ଟିକିଏ କହିବେ ଆଜ୍ଞା

ମୁଁ ବି ତାଙ୍କୁ ଧନ୍ୟବାଦ୍ ଦେଉଛି ଆପଣ ତାଙ୍କ ଯୋଗୁଁ ଏତେ ବାଟ ଆଗକୁ ଯାଇପାରିଲେ ଆପଣ ଟିକିଏ ସାହାଯ୍ୟ କରନ୍ତୁ ଯେମିତି ମୁଁ ବି ସେଥିରେ ଆଗକୁ ଯାଇପାରିବି

ଆଜ୍ଞା ସାର୍ ଥ୍ୟାଙ୍କ ୟୁ ନମସ୍କାର୍